ତିନି ଲକ୍ଷ ପଞ୍ଚାବନ ହଜାର ଚାରିଶହ ଛୟାଳିଶ ପାଞ୍ଚ ଲକ୍ଷ ଛଅସ୍ତରି ହଜାର ଦୁଇ ଶହ ପାଞ୍ଚ ଛଅ ଲକ୍ଷ ଅଠସ୍ତରି ହଜାର ଶହେ ପଚିଶ ତିନି ଲକ୍ଷ ଏକୋଇଶ ହଜାର ଚାରି ଶହ ପାଞ୍ଚ ପାଞ୍ଚ ଲକ୍ଷ ଚଉବନ ହଜାର ଦୁଇ ଶହ ଚଉଦ